ସାଧାରଣତଃ ଆମ ଅଞ୍ଚଳ ଏକ ମାଟାଳି ମାଟାଳିଆ ଅଞ୍ଚଳ ହେଇଥିବାରୁ ଏଠି ସାଧାରଣତଃ ଆମେ ଯେତେବେଳେ ଗୋଟେ ଘର ତିଆରି କରିଥାଉ କିମ୍ବା ପକ୍କା ଘର ସାଧାରଣତଃ ଆମେ ଦେଖିଥାଉ ଯେ ଘର ଯେମିତି ଆଗକୁ ନ ଭାଙ୍ଗିବ ସେଥିପାଇଁ ଆମକୁ ପ୍ରାୟ ମାଟି ତଳେ ବହୁତ ପଇସା ଖର୍ଚ୍ଚ କରିବାକୁ ପଡ଼େ ପିଲର୍ ବହୁତ ଗାତ କରି ପିଲର୍ ପୂରାଇ କିମ୍ବା ବୋରିଙ୍ଗ୍ କରି ଘରୁ ପାଖାପାଖି କ ଦଶ ପନ୍ଦର ଫୁଟ୍ କୋଡ଼ିଏ ଫୁଟ୍ ତଳୁ ବୋରିଙ୍ଗ୍ କରିକି ତା'ପରେ ଗ୍ରେଡ଼ ବିମ୍ ପକାଯାଇଥାଏ ଗ୍ରେଡ଼ ବିମ୍ ପକାହେଇ ସାରିଲାପରେ ଘରଟି ମୋର ମଜବୁତ ହୋଇଥାଏ ତା'ପରେ ଇଟା କାନ୍ଥ ଯୋଡ଼ା ଯାଇଥାଏ ଆହୁରି ମଧ୍ୟ ମାନେ ଲଘୁଚାପ କିମ୍ବା ବାତ୍ୟା ହେଲେ ଏ ଅଞ୍ଚଳ ଜଳମଗ୍ନ ହେଇଯାଏ ବୋଲି ଆମକୁ ପାଖାପାଖି ଯେମିତି ମାଟି ଠାରୁ ପାଖାପାଖି ଯେମିତି ପାଞ୍ଚ ଫୁଟ୍ ଦଶ ଫୁଟ୍ ଉଚ୍ଛରେ ଘର କରାଯିବ ତା'ର ମଧ୍ୟ ବ୍ୟବସ୍ଥା କରାଯାଏ ସେମ୍ ସେହି ହିସାବରେ ଆମେ ଘର କରିଥାଉ କାହିଁକିନା ଯଦି ଆମେ ଉଚ୍ଛ ନ କରିବା ତାହେଲେ ପାଣି ପଶିଯିବ ଘର ବହୁତ ମାନେ ଆମର କ୍ଷତି ହେବ ସେଥିପାଇଁ ଆମେ ଏଇଥିଯୋଗୁଁ ଦିଗକୁ ଲକ୍ଷ୍ୟ କରି ଆମେ ଘର କରିଥାଉ ଆଉ ଯେତେବେଳେ ଘର କରିଥାଉ ଆମେ ମଧ୍ୟ ବାସ୍ତୁର ବିଚାର କରିଥାଉ ଯୋଉ କୋଉ ଦିଗରେ ପାଇଖାନା ରହିବ କୋଉ ଦିଗରେ ରୋଷେଇ ଘର ରହିବ କୋଉଠି ଠାକୁର ଘର ରହିବ କେଉଁଠି ଡାଇନିଙ୍ଗ୍ ରହିବ କେଉଁପଟେ ବେଡ଼୍ରୁମ୍ ରହିବ କେଉଁଠି ସିଢ଼ି ଘର ରହିବ ଏସବୁ ଦିଗକୁ ମଧ୍ୟ ଆମେ ଧ୍ୟାନ ଦେଇଥାଉ ତା ସହିତ ଯେତେବେଳେ ଆମର ହଁ ଆହୁରି ମଧ୍ୟ ଗୋଟେ ଜିନିଷ ଆମେ ମଧ୍ୟ ବିଜୁ ପକ୍କାଘର ବିଷୟରେ ମଧ୍ୟ ଜାଣିଚୁ ଲୋକ ଗାଁ'ରେ ଲୋକମାନଙ୍କୁ ଗରିବ ଲୋକମାନଙ୍କୁ ଯୋଉମାନଙ୍କର ରାସନ କାର୍ଡ଼ ଅଛି ସେମାନଙ୍କୁ ମଧ୍ୟ ବିଜୁ ପକ୍କା ଘରର ବ୍ୟବସ୍ଥା ଦେଇଥାଏ ପ୍ରଧାନମନ୍ତ୍ରୀ ଗ୍ରାମାଆବାସର ଯୋଜନା ମାଧ୍ୟମରେ ମଧ୍ୟ ସେମାନଙ୍କୁ ଘର ଯୋଗାଇ ଦିଆଯାଇଥାଏ ଅତି ଗରିବ ଲୋକଟେ ବିନା କ ଖର୍ଚ୍ଚରେ ଯେମିତି ଗୋଟେ ଘର କରିପାରିବ କିନ୍ତୁ ଯେ ସରକାର ତ କମ୍ ପଇସା ଦଉଚନ୍ତି ସେଥିରେ ମଧ୍ୟ ହେଇପାରୁନି ଲୋକ ମଧ୍ୟ ତାଙ୍କର ହାତରୁ ନିଜେ ପଇସା ଖର୍ଚ୍ଚ କରି ସେମାନେ ମଧ୍ୟ ଘର ତିଆରି କରୁଛନ୍ତି ତା ସହିତ ଗାଁ'ରେ ମଧ୍ୟ ବିଭିନ୍ନ ପ୍ରକାରର ଘର ଦେଖିବାକୁ ମିଳେ ଯେମିତି ପକ୍କା ଘର ମାଟି ଘର ଛପର ଘର ଆଉ କିନ୍ତୁ ଆମ ଅଞ୍ଚଳ ତ ଛପର ଘର ପାଇଁ ଫିଟ୍ ଫିଟ୍ ନୁହଁ କାହିଁକିନା ଆମର ତ ବନ୍ୟା ବାତ୍ୟା ଏରିଆ ଏଥିପାଇଁ ଆମକୁ ସବୁବେଳେ ପକ୍କା ଘର କରିବାକୁ ଯେକୌଣସି ଗରିବ ଲୋକଟେ ହେଉ କିନ୍ତୁ ସେ ଚେଷ୍ଟା କରିବ କେମିତି ଖଣ୍ଡେ ଆମର ପକ୍କା ଘର କଲେ ଆମେ ଶାନ୍ତିରେ ରହିପାରିବା ସେଇ ହିସାବରେ ସେମାନେ ଘର ତିଆରି କରିଥାନ୍ତି ଆଉ ଏଇସବୁ ଜିନିଷ ତ କିନ୍ତୁ ଆଗରୁ ଆଗକାଳରେ ଲୋକମାନେ ବିଭିନ୍ନ ପ୍ରକାର ମାଟି ଘରେ ଛପର ଘରେ ରହୁଥିଲେ କିନ୍ତୁ କାଳକ୍ରମେ ବିଜୁ ସରକାରଙ୍କ ବିଭିନ୍ନ ପ୍ରକାର ପଦକ୍ଷେପ ଓ ଲୋକମାନଙ୍କର ଇନକମ୍ ଶୈଳୀକୁ ଦେଖି ଦିନକୁ ଦିନ ଲୋକ ପରିବର୍ତ୍ତନ ହେଲେଣି ଓ ଆଉ ପକ୍କା ଘର ନୂଆନୂଆ ପକ୍କା ଘର କରି ସେମାନେ ତାଙ୍କର ଜୀବିକା ତାଙ୍କର ଜୀବନ ଅତିବାହିତ କରୁଛନ୍ତି